ହ୍ୟାଲୋ ହଁ ନମସ୍କାର ଆଜ୍ଞା ସ୍ଵିଗିରୁ କହୁଥିଲେ କେଁ ହଁ ମୁଇଁ ଅର୍ଡ଼ର୍ କରିଚେଁ ଆଜି ଯେ ହଁ ମୁଇଁ ମୋର୍ ଲଞ୍ଚ୍ଟା ଅର୍ଡ଼ର୍ କରିଚେଁ ଆଉ ଆଜ୍ଞା ମତେ ସେଥିରେ ମୋର୍ ବେଭରେଜେସ୍ କେତେଟା ମିଶାବାର୍ ଅଛେ ଡ୍ରିଙ୍କ୍ ଲାଗି ହଁ ତ ଆପଣଙ୍କ ପାଖେ କାଣା କାଣା ଆଭେଲେବୁଲ୍ ଥିବା ଏବେକା ଲସି ହେଇଗଲା ହଁ ଫ୍ରୁଟ୍ ଫ୍ରୁଟ୍ ଜୁସ୍ କୋକ୍ କିଛି ଆଭେଲେବୁଲ୍ ଅଛେ କେଁ କୋକ୍ ହେଲେ ବେଟର୍ ରହେବା ହଁ ଆପଣ ସ୍ପ୍ରାଇଟ୍ କୋକାକୋଲା ଯାହା ଅଛେ ହେଟା ଗୁଟେ ୱାନ୍ ଲିଟର୍ର ପଠେଇ ଦେଇଥିବେ ଦେଖୁନ୍ ଆପଣ୍ ହଁ ପାର୍ସଲ୍ ତ ନାଇଁ ହେବାର୍ତାଲ୍ ନା ଆଜ୍ଞା ହଁ ଆପଣ ସେଥିରେ ଏଡ଼୍ କରିଦଉନ୍ ମୋର୍ ଲିଷ୍ଟ୍ଟା ସେଟା ଏଡ଼୍ କରିଦଉନ୍ ଆଉ ମୁଇଁ ଫୋନ୍ପେ'ଟା କରିଦେବି ନହେଲେ ଆସିକି କ୍ୟାସ୍ ନେଇଯିବା ଡେଲିଭରି ବାଲା ବୋଏଲେ ବି ହେବା ହଉ ଧନ୍ୟବାଦ ଆଜ୍ଞା ଇଟା ପଠେଇଦଉନ୍ ଟିକେ ସମୟରେ ପଠେଇଦେବେ ଆଉ ହଉ ଠିକ୍ ଅଛେ ଧନ୍ୟବାଦ